ଆମେ ଧାନ୍ ବିକ୍ବାର୍କେ ହେଲେ ବହୁତ୍ ଇ'ଟା କ୍ଷତି ସହେବାର୍କେ ପଡ଼ୁଛେ ଯେନ୍ତାକି ଆମର୍ ସରକାର୍ ଆମର୍ ସରକାର୍ ଥ୍ରୋ'ରୁ ଓଡ଼ିଶା ସରକାର୍ ମଣ୍ଡି ଖୁଲା ହେଇଛେ କିନ୍ତୁ ମଣ୍ଡିର ଅପବ୍ୟବସ୍ଥା ହେତୁ ଲୋକ୍ମାନେ ଆମ୍କେ ବହୁତ୍ କ୍ଷତି ସହେବାର୍କେ ପଡ଼ୁଛେ ଯେନ୍ତା କି ପାଞ୍ଚ୍ କେଜି ଛଅ କେଜି କଟିଙ୍ଗ୍ ନେଉଛନ୍ ବସ୍ତା ଉପ୍ରେ କଟିଙ୍ଗ୍ ନେଉଛନ୍ ଏନ୍ତା ହେଇକରି ତା'ର୍ପରେ ଆମେ ଯେତେବେଲେ ଲୋକାଲ୍ ମାର୍କେଟ୍ନେ ବିକୁଛୁଁ ପନ୍ଦ୍ରଶହ ଷୋହଳଶହ ଟଙ୍କାରେ ଧାନ୍ ଅଛେ କିନ୍ତୁ ଏକୋଇଶ୍ଶହ ତେୟାଶି ଟଙ୍କା ଅଛେ ଆମର୍ ଧାନ୍ ର ରେଟ୍ ଅଛେ ସରକାର୍ କହିଛନ୍ କିନ୍ତୁ ଆମେ ଲୋକାଲ୍ ଯେତେବେଲେ ଦଲାଲି ମାନ୍କେ ବିକୁଛୁଁ ଚଉଦଶହ ପନ୍ଦରଶହ ଟଙ୍କାରେ ବିକୁଛୁଁ ଯଦି ଆମର୍ ଓଡ଼ିଶା ସରକାର୍ ଯଦି ବାହାର୍ ରାଜ୍ୟର ଯଦି ବେପାରୀ ମାନ୍କେ ଛାଡ଼୍ତେ କି ମିଲର୍ସ ମାନ୍କେ ଛାଡ଼୍ତେ ଆମେ ଇନେ ସେମାନେ ଆସିକରି ବେଶୀ ରେଟ୍ ଦେଇକରି ଯେନ୍ଟା କି ଚବିଶଶହ ପଚିଶଶହ ଟଙ୍କା ଦେଇକରି ସେମାନେ ଧାନ୍ ହେଉ କି ମକା ହେଉ କି କପା ହେଉ ସେମାନେ କିଣି ନେତେ ଆମର୍ ବାହରର୍ ଲୋକ୍ମାନ୍କେ ଆମର୍ ଓଡ଼ିଶା ସରକାର୍ କିଣ୍ବା କା'ଯେ ଇ'ଟା ନାଇଁ ଦେବାର୍ନ ଆମର୍ ଯେନ୍ତାକି ସୁଯୋଗ୍ ନି ଦେବାର୍ ସେଟା ଆମର୍ କଲାହାଣ୍ଡିର୍ ଚାଷୀ କି ଆମର୍ ଓଡ଼ିଶା ଚାଷୀ ବହୁତ୍ କଷ୍ଟନେ ନି'କେଁ ରହେବାର୍କେ ପଡ଼ୁଛେ ଯେନ୍ତାକି ବାହରର୍ ରାଜ୍ୟ ଛତିଶଗଡ଼୍ ହେଉକି ଆନ୍ଧ୍ରପଦେଶ୍ ହେଉ ଯେତେବେଲେ ଛାଡ଼ି ଦେତେ ସେମାନ୍କେ ଯଦି ପୂରା କି ଆମର୍ ଯେନ୍ତା କି ଗାଡ଼ିଫାଡ଼ି ଯେନ୍ତା ଧରାଫରା ନାଇଁ କର୍ସି ଆମର୍ ଇନର୍ ସରକାରୀ ଯଦି ବେବ୍ହାର୍ କରି କରି ସେମାନ୍କେ ଧର୍ପକଡ଼୍ କର୍ବାର୍ କା'ଯେ ସେମାନେ ଆସିକରି ଇନର୍ ଧାନ୍ ମାନେ କିଣିନେଇ ନାଇଁ ପାରବାର୍ ଯଦି ସରକାର୍ ଯଦି ଯଦି ଧାନ୍ କରିଥିତେ ବେଲେ ଚାଷୀମନେ ଆର୍ ବେଶୀ ରେଟ୍ ପାଇପାର୍ତେ ଯେନ୍ତା କି ବାହାର୍ ରାଜ୍ୟନେ ବେଶୀ ବେଶୀ ପଏସା ଦେଇକରି ସେମାନେ ବେଶୀ ବେଶୀ ପଏସାରେ ବିକୁଛନ୍ ଯଦି ଫସଲର ଯଦି ଠିକ୍ ହିସାବେ ଚାଷୀ ପାଏଲେ ଆର୍ ବେଶୀ ପଏସା ପାଇପାର୍ତେ ଚାଷୀମାନେ